ଦେଖନ୍ତୁ ଆମେ ହେଲୁ ଓଡ଼ିଶାବାସୀ ଆମର ଚାଷୀ ବନ୍ଦୀ ଘର ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାର ଫସଲ ଉତ୍ପାଦନ କରାଯାଏ ସେଥିମଧ୍ୟରୁ ଆମର ମୁଖ୍ୟ ହେଲା ଓଡ଼ିଶାରେ ଧାନ ଚାଷ ମୁଗ ବିରି ଏଇ ପନିପରିବା ଏଇଗୁଡ଼ା ସବୁ ହେଲା ଆମର ଏଇଠି ମୁଖ୍ୟ କାର୍ଯ୍ୟ ଆମର ତ ସେମିତି ଜଳସେଚନରେ କିଛି ଅସୁବିଧା ନାହିଁ ସବୁ ଠିକ୍ଠାକ୍ ଅଛି ଆମର ତଥାପି ଆମର ଏଇ ଯେଉଁ ଆଉ ଟିକେ ଜଳସେଚନ ସୁବିଧା ହେଲେ ଆଉ ଚାଷୀମାନଙ୍କ ପାଇଁ ସୁବିଧା ହୁଅନ୍ତା ସେମାନେ ମନ ଖୁସିରେ ମନ ଖୁସିରେ ଚାଷ କରନ୍ତେ କଥାରେ ଅଛି ଚଷା ଲକ୍ଷେ ଜୀବ ପୋଷା ଯଦି ଯଦି ଚାଷୀମାନଙ୍କ ପାଇଁ ସରକାରଙ୍କ ତରଫରୁ କୃଷକ ଲୋନ୍ରେ କିଛି ସୁବିଧା ସୁବିଧା ଯୋଗେଇ ଦିଆଯିବ ତାହେଲେ ଆଉ ଟିକେ ଚାଷ କାର୍ଯ୍ୟ ସହଜରେ ସେମାନେ କରିପାରିବେ ଏବେ ଏଇ ଯେଉଁ ବନ୍ୟା ବାତ୍ୟା ବର୍ଷା ଝଡ଼ ତଫାନରେ ତାଙ୍କ ଫସଲ ସବୁ ନଷ୍ଟ ହୋଇଯାଉଛି ବର୍ଷା ସାରା ଖଟି ମଧ୍ୟ ସେମାନେ କିଛି ପାଉନାହାନ୍ତି ହତାଶ ହୋଇକି କେତେକ ଆତ୍ମହତ୍ୟା କରୁଛନ୍ତି କିଏ ବାହାରକୁ ପଳଉଛି ଚାଷ କାର୍ଯ୍ୟ ଧୀରେ ଧୀରେ ଏମିତି ହେଲେ ଲୋପ ପାଇ ବସିବ କିନ୍ତୁ ସରକାର ଯଦି କିଛି ଲୋନ୍ ବ୍ୟବସ୍ଥା କରିବେ କି ଚାଷ ଧାନ ଚାଉଳରେ କିଛି ରେଟ୍ ବଢ଼ିବ ମାର୍କେଟ୍ରେ ସୁବିଧା ହେବ ତାହେଲେ ଚାଷ କାମ ଟିକେ କରିବାକୁ ଲୋକମାନେ ଆଗ୍ରହୀ ହେବେ କିମ୍ବା ଅଧିକରୁ ଅଧିକ ଅମଳ କରିବାକୁ ସଫଳ ହେବେ ତାଙ୍କ ଘର କେମିତି ଚଳିବ ସେ କଥା ସବୁ ସେମାନେ ଚଳେଇବେ